ହଁ କଣ କହୁଥିଲେ

ମାନେ ଖାଲି ଖାଲି ଖାଲି ପାୟେସ୍ ତିଆରି କରିବନା ଆଉ କିଛି କରିବାର ଅଛି ଆଚ୍ଛା ଖାଲି ଯଦି ପାୟେସ୍ କରିବ ପାଞ୍ଚ ଲିଟର କ୍ଷୀର ନେଲେ ଆପଣ ଗୋଟେ କାମ କରନ୍ତୁ ଓମଫେଡ ଟା ନେଇଯାଆନ୍ତୁ ଓମଫେଡ ଟା ଭଲ ରହିବ ଅଲଗା ଅପେକ୍ଷା ଆପଣ ଓମଫେଡ ରେ ଖିରି ଫିରି କରିଛନ୍ତି ନା କେବେ କରିନାହାନ୍ତି ଆଚ୍ଛା ଓମଫେଡ ରୁ ଦେଶୀ ଗାଈ କ୍ଷୀର ଟା ଭଲ କିନ୍ତୁ ଆପଣ ପାୟେସ୍ କରିବେ ଦେଶୀ ଗାଈ କ୍ଷୀର ଥିଲେ ଭଲ ହେଇଥାନ୍ତା ଯଦି ନାହିଁ ତାହାଲେ ଓମଫେଡ ଟା ନେଇଯାଆନ୍ତୁ ପାଞ୍ଚ ଲିଟର ଖିରରେ ଦୁଇ ଟା ମିଲକ ମୁ ମିଶେଇ ଦେବେ ଆପଣଙ୍କର ଯେଉଁ ମିଳୁନି କି ଆମର କଣ ସେଇଟା କ୍ଷୀର ର ଡ଼ବା ମିଳୁନି ଡ଼ବା କ୍ଷୀର ସେଇ ଡ଼ବା ଡ଼ବା କ୍ଷୀର ଦୁଇ ଟା ନେଇଯାଆନ୍ତୁ ଅଧ ଲିଟର ବାଲା ମିଶେଇ ଦେବେ ବହୁତ ବଢ଼ିଆ ଖିରି ହେବ କାଜୁ ଫାଜୁ ପକେଇକି କରିବେ ଆଉ ହଁ ଆପଣ ପାଞ୍ଚ ଲିଟର କ୍ଷୀର ହେଲେ ହେଇଯିବ ପଚିଶ ଜଣ ଆରାମସେ ଖାଇପାରିବେ ଆଜ୍ଞା କାଜୁ କିସମିସ ପକେଇକି କଲେ ହେଇଯିବ କ୍ଷୀର

ଚାଉଳ ଆପଣ ଶହେ ଗ୍ରାମରୁ ଦେଢ଼ଶ ଗ୍ରାମ ଚାଉଳ କରିବେ ଖିରି ଚାଉଳ ନେଇକି ଯାଇଥିବେ ଅଲଗା ଚାଉଳରେ କରିବେନି ଖିରି ଚାଉଳ ଶହେ ରୁ ଦେଢ଼ଶ ଗ୍ରାମ ଚାଉଳରେ ହେଇଯିବ ଲିଟର ଆପଣଙ୍କୁ ଏବେ ତ ରେଟ୍ ବଢ଼ିଯାଇଛି ତଥାପି ପଞ୍ଚାବନ ଟଙ୍କା ପଡ଼ିବ ଲିଟର ରେଟ୍ କ୍ଷୀର ସବୁ ବଢ଼ିଗଲା ପରା ରେଟ୍ ମିଳୁନି ଭଲରେ ଆଉ ହଉ ଆପଣ ନିଅନ୍ତୁ କେବେ ଦରକାର ଆପଣଙ୍କର କାଲି କାଲି ହେଲେ ଆପଣ ଟିକେ ସକାଳୁ ପଳେଇ ଆସିବେ ପ୍ରଥମେ ଯେଉଁ ଗାଡ଼ିଟା ଆସିବ ସେଇ ଗାଡ଼ିରୁ ମୁଁ ରଖିଦେଇଥିବି ଆପଣ ନେଇଯିବେ ଚଉବନ ଟଙ୍କା ଦେବେ ଆଉ ଲିଟର ଚଉବନ ଦିଅନ୍ତୁ ଖିରି ପାଇଁକା କ୍ଷୀର ତ ଖାଲି ଲାଗିବନି କ୍ଷୀର ସାଙ୍ଗରେ ଆପଣ ସେ ମିଲକ ମେଡ଼ ଟା ମିଶେଇବାକୁ ପଡ଼ିବ ମିଲକ ମେଡ଼ ଟା ମିଶେଇଲେ କ୍ଷୀର ଟା ମୋଟା ଖିରି ଟା ମୋଟା ହେଇଯିବ ଆପଣ ଖାଳି କ୍ଷୀରରେ ଖିରି କଲେ ଖିରିଟା ଭଲ ଲାଗିବନି ଖାଲି କ୍ଷୀରରେ ଯଦି କରିବେ ମିଲକ ମେଡ଼ ଟିକେ ମିଶେଇ ଦେବେ ବଢ଼ିଆ ଲାଗିବ ଠିକ୍ ଅଛି ଆପଣ ଆସିଲେ କାଲି ନେଇଯିବେ ଆଉ ମୁଁ ରଖି ଦେଇଥିବି ହଉ ଆରାମରେ ଆସନ୍ତୁ ସକାଳୁ ପଳେଇ ଆସିବେ ଆଠ ଟା ନଅ ଟା କୁ ଦୋକାନ ଖୋଲି ଯାଉଛି ଆପଣ ଆଠ ଟା ନଅ ଟା ବେଳକୁ ପଳେଇ ଆସନ୍ତୁ